ଦେଶରେ ଉପଲବ୍ଧ ଡାକ୍ତରଖାନା ଏବଂ ଚିକିତ୍ସା ସେବା ଆଗ ଅପେକ୍ଷା ଏବେ ବର୍ତ୍ତମାନ ବହୁତ ଭଲ ଅଛି ଏହା ପୂର୍ବ ଅପେକ୍ଷା ଭଲ ଉପକାରୀ ଏବଂ ଉନ୍ନତ ଉନ୍ନତ ହେଇଛିି ସତ ମାତ୍ର ଶସ୍ତା ନହୋଇ ମହଙ୍ଗା ହୋଇଛିି ଯାହାଦ୍ୱାରା କିି ସମସ୍ତେ ସମସ୍ତେ ଚିକିତ୍ସା ଅସୁବିଧା ଥିଲେ ମଧ୍ୟ ଚିକିତ୍ସା ହୋଇପାରୁନାହାନ୍ତି ଆମର ସରକାରୀ ହସ୍ପିଟାଲ୍ ଯେଉଁ ସବୁ ସରକାରୀ ଡାକ୍ତରଖାନା ଯେଉଁ ସବୁ ରହିଛି ସେଥିରେ ସରକାରୀ ସିନା କିନ୍ତୁ ସେଥିରୁ ଆମେ ସେମିତି ଉପକୃତ ହୋଇପାରୁନାହୁଁ ସେଠାରେ ଭଲାହାରୀ ଦେଖା ଡକ୍ଟର୍ ମାନେ ଚିକିତ୍ସା କରୁନାହାନ୍ତି ସେଇସବୁ ଯାହା ବିି ଫାସିଲିଟି ଅଛି ସେଇସବୁ ଆମେ ଉପଭୋଗ କରିପାରୁନୁ କୋଭିଡ଼୍ ମହାମାରୀରେ ମୋର ଅଭିଜ୍ଞତା ହେଉଛି ସେ ସମୟରେ ଆମେ କୋଭିଡ଼୍ ମହାମାରୀ ଯୋଗୁଁ ଟିକେ ଡରିକି ରହୁଥିଲୁ ଆମେ ଆମେ କାହା ଘରକୁ ବାହାରକୁ ଅତି ଆବଶ୍ୟକତା ନଥିଲେ ଆମେ ଯାଉନଥିଲୁ ଆମ ଘରକୁ କିଏ ଆସୁନଥିଲା ଏହିପରି ଆମେ ବିଭିନ୍ନ ପ୍ରକାର ନୀତି ନିିୟମ ଭିତରେ ରହୁଥିଲୁ ଡାକ୍ତରଖାନା ଯିବା ପାଇଁ ମଧ୍ୟ ଡର ଲାଗୁଥିଲା ଆମ ଅଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇଁ ଆମେ ଚାହୁଁଛୁ ଯାହା ବିି ଫାସିଲିଟି ଅଛି ତାହା ସମସ୍ତଙ୍କୁ ମିଳୁ ଓ ବିଭିନ୍ନ ଡକ୍ଟର୍ ମାନେ ଭଲ ଚିକିତ୍ସା କରନ୍ତୁ ଓ ଟେକ୍ନୋଲୋଜିବି ମଧ୍ୟ ସବୁ ପ୍ର୍ରକାର ସୁବିଧା ରହୁ ଯାହାଦ୍ୱାରା କିି ଆମକୁ ବାହାରକୁ ଯିବାକୁ ପଡ଼ିବ ନାହିଁ ଓ ଚିକିତ୍ସା ଟିକେ ଶସ୍ତା ହେବା ଶସ୍ତା ହେଲେ ଭଲ ହୁଅନ୍ତା